ସାଧାରଣତଃ ମାଛ ଆଗୁରୁ ଆମେ ଛୁଆ ବେଳେ ଧରୁଥିଲୁ ଆମେ ସବୁ ନାଠି କଣ୍ଟା ନେଇକି ଜିଆ ଗୁନ୍ଥିକି ଆମେ ଏମିତି ମାଛ ଧରୁ ନଦୀକି ଗଲେ ଆମେ ଧର ତଉଲିଆ ହେଉ କି ମାଆମାନଙ୍କ ଲୁଗା ହେଉ ଏଇଥିରେ କଁ କାନି ଦେଇକି ଆମେ ମାଛ ଧରୁଥିଲୁ ଆଉ ନହେଲେ ନଦୀରେ ଯେଉଁ ଗାତ ଥିବ ଗାତରେ ହାତ ପୁରେଇକି ମାଛ ଧରୁଥିଲୁ ମାଛ ବି ଥାଏ କଙ୍କଡ଼ା ବି ପଳେଈଆସନ୍ତି ଆଉ ଏବେ ତ ସବୁ ଜାଲ ହୋଇଗଲାଣି ନୂଆ ନୂଆ ଷ୍ଟା ଯେଉଁ ଜିନିଷ ବାହାର କରୁଛି କମ୍ପାନୀ ଜାଲ ଆଉ ଏବେ ତ ପୋଖରୀରେ ମାଛ ଧରା ହେଉଛି ଜାଲରେ ଆଗରୁ ଆମେ ବିଲମାନଙ୍କରେ ପାଣି ବାହିକି ମାଛ ଧରୁ ଡୋଭ ଥିଲେ ଆମେ ତାକୁ ବାହିଦେଇକି ବନ୍ଧ କରିକି ତାକୁ ସାଙ୍ଗ ସାଥିମାନେ ମିଶିକି ପାଣି ବାହିକି ମାଛ ଧରୁ ଆଉ ଏବେ ତ ପୋଖରୀ ହେଇଗଲାଣି ପୋଖରୀ ଲୋକମାନେ କଲେଣି ଆଉ ବଡ଼ ଜାଲ ସବୁ ର ଅଛି ଏଇଭଳିଆ ମାଛ ଧରାଯାଏ ଆଉ ଗାଁ ଲୋକ ମିଶିକି ବଡ଼ ପୋଖରୀ ହୋଇଥିଲେ ଗାଁ ଲୋକ ମିଶିକି ତାକୁ ଜାଲ ବଡ଼ ଜାଲ ଆଣିକି ଆଉ ବଡ଼ ଜାଲ ଆଣିକି ଗାଁ ଲୋକ ମିଶିକି ଜାଲ ଟାଣୁ ମାଛ ଧରୁ ମାଛ ସେଥିରେ ଆମେ ଧରୁ ଆଉ ଛୁଆବେଳେ ଆମେ ଡୋଭ ବାହିମୁ ଆଉ ସେଥିରେ ମୁଣ୍ଡୁଳି ଜାଲ ଆଗରୁ ଥିଲା ମଶୁରି ଜାଲ ଯୋଉ କହନ୍ତି ଆମର ସେଇଥିରେ ଆମେ ମାଛ ଧରୁ ମୁଣ୍ଡୁଳି ଜାଲଟା ଧର ବାଉଁଶ ହାଣିକି ତାକୁ ଗୋଟେ ମୁଣ୍ଡୁଳି କରୁ ମୁଣ୍ଡୁଳି ମାନେ ଗୋଲ କରୁ ଗୋଲ କରିକି ଜାଲ ସିଲଉ ଜାଲ ସିଲେଇକି ସେଇଥିରେ ମାଛ ଧରୁ ଆଗୁରୁ ଜାଲ ନଥିଲା ପୋଖରୀମାନଙ୍କରେ ମାଛ ଧରିବାକୁ ଗଲେ କି ବେଡ଼ାକୁ ମାଛ ଧରିବାକୁ ଗଲେ ଆମେ ଯୋ ପୋହଳ ଥିଲା ଆଗରୁ ପୋହଳରେ ମାଛ ଧରୁ ଆଉ ବିଲମାନଙ୍କରେ ଖଇଁଚି ପକେଇକି ମାଛ ଧରୁ ଯେଉଁ ଆମର ନଳିତା ଝୋଟ ହେଉଛି ଯୋଉଥିରେ ସେଇଥିରେ ତା'ର ସ ଖଇଁଚି ବୁଣିକି ଆମେ ମାଛ ଧରୁ ଆଉ ଏମିତି ସବୁ ମାଛ ଧରାଯାଏ ଆଉ